ମୁଁ ସୁଟିଂ ଷ୍ଟାର୍ ଉଲ୍କା ବର୍ଷା ଦେଖିଛି ଏହା ଦେଖିବାକୁ ବହୁତ ମଜା ଲାଗେ ଏହା ମଜା ଲାଗେ ପିଲାମାନେ ଦେଖିବାକୁ ବହୁତ୍ ଦେଖିବାକୁ ବହୁତ ବହୁତ ପସନ୍ଦ୍ କରନ୍ତି ଏହାଦ୍ୱାରା ଏହାଦ୍ୱାରା ଭୂମିରେ ପଡ଼ିଲେ ବହୁତ ବର୍ଷା ଛିଟି ଛିଟି ହୋଇ ଦେଖିବାକୁ ହୋଇଥାଏ ଦେଖିବାକୁ ବହୁତ୍ ଭଲ ଲାଗେ ଏବଂ ସୁଟିଂ ଷ୍ଟାର୍ ଉଲ୍କା ବର୍ଷା ଦେଖିଲେ ବହୁତ୍ ଲୋକମାନେ ମନରଞ୍ଜନ କରିବା ପାଇଁ ତା'ର ପଛଘୁଞ୍ଚା ଦିଅନ୍ତି ନାହିଁ ସରିବା ଯାଏଁ ମୋବାଇଲ୍ ଧରିଥିଲେ ଭିଡ଼ିଓ ରେକଡ଼ିଙ୍ଗ୍ କରିଥାନ୍ତି ଏବଂ ଏହାର ଭିଡ଼ିଓକୁ ନିଜର ଫେସବୁକ୍ରେ ଅପଲୋଡ଼୍ କରିଥାଆନ୍ତି୍